ମୁଁ ଯଦି ଦୁନିଆର କୌଣସି ଜାଗାକୁ ଯାଏ ତା ହେଲେ ହଁ ସେହିଟା ହେଉଛି କୋରାପୁଟ କୋରାପୁଟ ଯେମିତି କହନ୍ତି ଆମ ଓଡ଼ିଶାର ଭୂସ୍ବର୍ଗ ସେଠାକାର ଲୋକମାନେଙ୍କୁ ବହୁତ ଭଲ ଲାଗେ କାହିଁକି ନା ସେଠାକାର ଲୋକମାନେ ବହୁତ ଶାନ୍ତ ସରଳ ମାନେ ନିଷ୍କପଟ ତ ମୁଁ ଯାହା ମାନେ କୌଣସି ସେମାନେ କିଛି ଛନ୍ଦ ମାୟା ଜାଣନ୍ତିନି ସେଥି ପାଇଁ ତାଙ୍କୁ ବହୁତ ଲୋକ ଆମ ଏପଟୁ ବହୁତ ଲୋକ ଯାଇକି ତାଙ୍କୁ ବହୁତ ମାନେ ମିଛ କହି ତାଙ୍କୁ ହଇରାଣ କରୁଛନ୍ତି କିନ୍ତୁ ସେ ସେ ଯେଉଁ ଘଞ୍ଚ ଜଙ୍ଗଲ ଓ ଥଣ୍ଡା ପରିବେଶ ଆଉ ସେହିଠି ଥିବା ଜଗନ୍ନାଥ ମନ୍ଦିର ଆଉ ତାଙ୍କର ନୃତ୍ୟ ସେମାନେ ମୋତେ ବହୁତ ଭଲ ଲାଗେ ଆଉ ସେଥି ମଧ୍ୟରୁ ଡାର୍ଜିଲିଂ ଆମ ମାନେ ସେ ଜାଗାଟା ମାନେ ଏତେ ମାନେ ବଢ଼ିଆ ଯେ ବହୁତ ଲୋକ ଯେତେବେଳେ ତମେ ଯା ବହୁତ ଲୋକ ଙ୍କୁ ପାଇବ କିନ୍ତୁ କେବେ ବି ତମେ ଖାଲି ସେହିଠି ପାଇବନି ଲୋକଙ୍କୁ ଡାର୍ଜିଲିଂ ଏହି ନାଁଟା ରାଜାଙ୍କର ନାଁ ଅନୁସାରେ ଏହି ଯାଗାଟା ହୋଇଛି ଆଉ ସେହିଠି ଗୋଟେ ବ୍ଲୁ ପଏଣ୍ଟ ବି ଅଛି ଆଉ ଗୋଟେ ପ୍ରଖର ଜଳ ପ୍ରପାତ ବି ଅଛି ସେଥିପାଇଁ ଜାଗାଟା ବହୁତ ମନରମ କିନ୍ତୁ ଆମର ଅଧିକାଂଶ ଲୋକ ବି କେତେ ଲୋକ ବି ଯାଇନାହାନ୍ତି ସେଥିପାଇଁ ମୁଁ ରିକୁଏସ୍ଟ କରୁଛି ଯେଉଁମାନେ ଯାଇନାହାନ୍ତି ସେ ଜାଗାକୁ ଯାଆନ୍ତୁ ଓ ଦେଖନ୍ତୁ ଆମ ଓଡ଼ିଶାରେ ଏହି ଭଳି ଜାଗା ଅଛି କିନ୍ତୁ ଲୋକମାନେ ଆମ ଓଡ଼ିଶା କୁ କେତେ ଲୋକ ପସନ୍ଦ କରୁନାହାନ୍ତି କହୁଛନ୍ତି ହଁ ଓଡ଼ିଶାରେ କ'ଣ ଅଛି ବାହାରକୁ ଯିବା ବାହାରେ ଲେଖି ବୁଲାବୁଲି କରିକି ଆସିବା କିନ୍ତୁ ଥରେ କୋରାପୁଟ ଯାଇକି ତ ବୁଲିକି ଆସନ୍ତୁ ତାଙ୍କର ରାସ୍ତା ଘାଟ ବି କେତେ ମନୋରୋମ ହଳଦିଆ ହଳଦିଆ କୃଷ୍ଣଚୁଡ଼ା ଫୁଲ ପଡ଼ିଥିବ ରାସ୍ତାଗୁଡ଼ାକରେ ନିଟ ଏଣ୍ଡ କ୍ଲିନ ଥିବ ଥରେ ବୁଲିକି ଆସନ୍ତୁ ମୋର ଏତିକି ରିକୁଏସ୍ଟ ସମସ୍ତଙ୍କୁ ଭାଇ ଓ ଭଉଣୀ ମାନଙ୍କୁ